ଆମେ ଯଦି ଆଗକାଳରେ ଦେଖିବା ତାହେଲେ ଲୋକମାନେ ଆଉ ଗୋଟେ ବାଡ଼ି ସାହାଯ୍ୟରେ ସେମାନେ ମାଛ ଧରୁଥିଲେ ଏବଂ ବନ୍ଧ ଯେଉଁ ନାଳ ପୋଖରୀ ଯାକ ଥିବ ତାକୁ ହୁଡ଼ା ବାନ୍ଧିକି ପାଣି ସେଥିରୁ ବାହାର କରିକି ଧରୁଥିଲେ କିନ୍ତୁ ଆଜିକାଲି ଆଉ ବହୁତ ପ୍ରକାର ସୁବିଧା ହେଇଗଲାଣି ଲୋକମାନେ ଆଉ ସେପ୍ରକାର କରୁନାହାନ୍ତି ସେମାନେ ମଟର ଦ୍ୱାରା ପାଣି ଟାଣିକି ମାଛ ଧରୁଛନ୍ତି ଏବଂ ଜାଲ ଦ୍ୱାରା ଧରୁଛନ୍ତି ପୁଣି ଡଙ୍ଗା ସାହାଯ୍ୟରେ ଏ ପ୍ରକାର ସେମାନେ ମାଛ ଧରୁଛନ୍ତି